ଢେଙ୍କାନାଳ ଜିଲ୍ଲାର ଭୁବନ କଂସା ବାସନ ପାଇଁ ପ୍ରସିଦ୍ଧ ଯାହା କି ଦେଖିବାକୁ ଖୁବ୍ ସୁନ୍ଦର ଓ ବହୁତ ମଜବୁତ ଏହି କାମ ଗୁଡ଼ିକ ଖୁବ୍ ନିଖୁଣତାର ସହ ତିଆରି କରାଯାଇଥାଏ ମେଳା ମହୋତ୍ସବ ମାନଙ୍କରେ ଏହା ଖୁବ୍ ଦୃଷ୍ଟି ଆକର୍ଷଣ କରିବା ସହ ଖୁବ୍ ଆଦୃତ ମଧ୍ୟ ହୋଇଥାଏ ସେଥିପାଇଁ ଏହା ଢେଙ୍କାନାଳ ଜିଲ୍ଲା ପାଇଁ ଅନନ୍ୟ ଅଟେ ପିଢ଼ି ପରେ ପିଢ଼ି ଏହାକୁ ସେମାନେ ମୌଳିକ ବୃତ୍ତି ଭାବରେ ଗ୍ରହଣ କରିଛନ୍ତି ପୂର୍ବ ପିଢ଼ିର ଲୋକମାନେ ଏହାକୁ ହାତରେ ତିଆରି କରୁଥିଲେ ଯାହାକି ଯୁଗ ପରିବର୍ତ୍ତନ ହେବା ସହ ମେସିନ ସାହାଯ୍ୟରେ ତାହା ତିଆରି ହୋଇ ପାରୁଛି ଯାହାକି ଲୋକମାନଙ୍କୁ କମ୍ ସମୟରେ ଅଧିକ ଉତ୍ପାଦନ କରିପାରୁଛନ୍ତି ଭୁବନର କଂସା ବାସନ ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିବା ସହ ସାରା ଭାରତ ବର୍ଷରେ ଖୁବ୍ ଆଦର ଲାଭ କରିପାରିଛି